ହେଲୋ ହଁ ଲଭଲି ଆରେ ମତେ ଗୋଟେ ରେଷ୍ଟୁରାଣ୍ଟ୍ର ନା ସଜେଷ୍ଟ୍ କଲୁ ଭଲ ଟେଷ୍ଟ୍ ଥିବ ସେଥିରେ ଆଉ ମାନେ ଖାଦ୍ୟର କ୍ୱାଲିଟିଟା ବି ଭଲ ଥିବ ନାଇ କଥା କ'ଣ କି ସେ ଆମ ମୋ ଭଉଣୀର ଜନ୍ମ ଦିନ ତ ସିଏ ଜିଦି କରୁଚି କି ରେଷ୍ଟୁରାଣ୍ଟ୍ରେ ହିଁ ଖାଇବ ତୁ ମତେ କୌଣସି ରେଷ୍ଟୁରାଣ୍ଟ୍ ନହେଲେ କୌଣସି ଆପ୍ରୁ ହିଁ କହିପାରିବୁ ଯାହାକି ଭଲ କ୍ୱାଲିଟି ଥିବ ଖାଦ୍ୟର କ୍ୱାଲିଟି ଥିବ ଆଉ ଭଲ ରେଟ୍ ବି ଥିବ ଆରେ ନାଇ ନାଇ ସେମିତି ନାଇ ସିଏ ମତେ କହୁଛି ହିଁ ସେଇଠି ହିଁ ଖାଇବ ରେଷ୍ଟୁରାଣ୍ଟ୍ରେ ନହେଲେ ଖାଦ୍ୟ ଅର୍ଡ଼ର୍ କରିବାକୁ ପଡ଼ିବ ହଁ ତାର ସାଙ୍ଗମାନେ ବି କିଛି ଆସିବେ ତ ସେଥିପାଇଁ ହଁ ହଁ ସେ ରେଷ୍ଟୁରାଣ୍ଟ୍ଟା ଭଲ ଆଚ୍ଛା ଭେଜ୍ ଉପରେ କ'ଣ ନନ ଭେଜ୍ ଉପରେ କ'ଣ ରେଟିଙ୍ଗ୍ ଅଛି ମତେ ଟିକେ କହିପାରିବୁ ଆ ହଁ ଆଉ ଆଉ କୌଣସି ଆପ୍ରେ ନାହିଁ ଭଲ ଥିବ ଯେମିତି

ସେଇ ଆପ୍ରେ ଶୀଘ୍ର ଖାଦ୍ୟ ପହଞ୍ଚିଯିବ ନାଇ ତାର ସନ୍ଧ୍ୟା ସୁଦ୍ଧା ଦରକାର ଆଚ୍ଛା ସେ ରେଷ୍ଟୁରାଣ୍ଟ୍ରେ ଅଏଲି ଜିନିଷ କିଛି ନାହିଁ ତ ସବୁ ଭଲ